ମୁଁ ଦଶଦିନ ତଳେ ଗୋଟିଏ ସୂତା କପଡ଼ାର ସାର୍ଟ ଟିଏ କିଣିଥିଲି ସାର୍ଟ ଟିର ରଙ୍ଗ ନାଲି ଥିଲା କାରଣ ନାଲି ରଙ୍ଗ ସାର୍ଟ ଟି ପିନ୍ଧିବାକୁ ମୋତେ ବହୁତ ଭଲ ଲାଗେ ଏବଂ ମୋତେ ସୁନ୍ଦର ମଧ୍ୟ ଦିଶେ ଏହି ସାର୍ଟ ପିନ୍ଧି ମୁଁ ନାମ କୀର୍ତ୍ତନ ଯାତ୍ରା ଏବଂ ଭୋଜି ମହୋତ୍ସବ ମଧ୍ୟ ପିନ୍ଧିକରି ଯାଇଥାଏ ଏବଂ ଲୋକମାନେ ଏହି ସମୟରେ ମୋର ସାର୍ଟ ଦେଖି ପଚାରନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି କୁହନ୍ତି ଏହି ସାର୍ଟ କପଡ଼ାର ରଙ୍ଗ ଏବଂ ସାର୍ଟର ସୂତା ଯେଉଁଭଳି ଭାବରେ ଦେଖାଯାଉଥାଏ ଲୋକମାନଙ୍କୁ ମଧ୍ୟ ପସନ୍ଦ ଲାଗୁଥାଏ ପିନ୍ଧିବାକୁ ଏବଂ କହୁଥାନ୍ତି କେଉଁ ଯା ଗାରେ ଏ ସାର୍ଟ ମିଳୁଅଛି ଯଦି ମିଳୁଥାଏ ଆମ୍ଭମାନଙ୍କୁ ମଧ୍ୟ ଗୋଟିଏ ଆଣି ଦିଅନ୍ତୁ ଏବଂ ଏହି ସାର୍ଟ ଆମେ ମଧ୍ୟ ବ୍ୟବହାର କରିବୁ